ମୁଁ ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ଅଟେ ଆଜିକାଲିର ପିଲାମାନେ ସବୁ ମୋବାଇଲ୍ ବାହାରିବା ଦ୍ଵାରା ମୋବାଇଲ୍ରେ ବିଭିନ୍ନ ଅନଲାଇନ୍ ଗେମ୍ ଥିବା ଦ୍ଵାରା ସବୁ ପିଲାମାନେ ସେହି ମୋବାଇଲ୍ ଗେମ୍ରେ ହିଁ ସବୁ ଖେଳୁଛନ୍ତି ସବୁ ଟାଇମ୍ ୱେଷ୍ଟ୍ କରୁଛନ୍ତି ଆଉ ସେ ମୋବାଇଲ୍ ଗେମ୍ ଖେଳିବା ଦ୍ଵାରା ପିଲାମାନଙ୍କର ବିଭିନ୍ନ ପ୍ରକାର କ୍ଷେତି ଗ୍ରସ୍ତରେ ପଡ଼ୁଛନ୍ତି ଯୋଉଟା କି ଯଥାକ୍ରମେ ତାଙ୍କର କିଛି ଦିନ କିଛି ବର୍ଷ ପରେ ବା କିଛି ଦିନ ପରେ ତାଙ୍କର ଆଖିର ସମସ୍ୟା ହେଉଛି ଯେଉଁଟା ତାଙ୍କର ଦୃଷ୍ଟି ଶକ୍ତି ସେମାନେ ହରେଇ ବସୁଛନ୍ତି ଏବଂ ବିଭିନ୍ନ ପ୍ରକାର ମାନସିକ ଚାପ ପଡୁଛି ଯେଉଁଥିରେ କି ବିଭିନ୍ନ ପ୍ରକାର ଛୁଆମାନେ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି ତେଣୁ ବିଭିନ୍ନ ପ୍ରକାର ସମସ୍ୟା ଅନଲାଇନ୍ ଗେମ୍ ଦ୍ଵାରା ବା ମୋବାଇଲ୍ ଗେମ୍ ଦ୍ଵାରା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି ଆଉ ସେ ମୋବାଇଲ୍ ଦ୍ଵାରା ପିଲାମାନେ ଆଉ ଆଉଟଡୋରରେ କିଛି ଖେଳ ଖେଳୁନାହାଁନ୍ତି କିନ୍ତୁ ଏ ଯାହା ଫଳରେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି କିନ୍ତୁ ଯଦି ସରକାରଙ୍କ ତରଫରୁ କିଛି ଗୋଟେ ଖେଳ ପାଇଁ ପ୍ରତ୍ୟକ ଗାଁ ୱାଇଜ୍ ଜିପି ୱାଇଜ୍ ବ୍ଲକ୍ ୱାଇଜ୍ ବିଭିନ୍ନ ସ୍ଥଳରେ ଯଦି ବିଭିନ୍ନ ପ୍ରକାର ଖେଳ କରାଯାଏ ତା' ପାଇଁ ସ୍ୱତନ୍ତ୍ର ସରକାରଙ୍କ ଦ୍ଵାରା ପୁରଷ୍କାର ରଖାଯାଏ ତେଣୁ ପିଲାମାନେ ସେଇ ପ୍ରତି ଆଗ୍ରହ ଆଉଟଡୋର୍ ଖେଳ ପ୍ରତି ଆଗ୍ରହ ହେବେ ଏବଂ ତାଙ୍କର ଗାର୍ଡ଼ିଆନ ମଧ୍ୟ ପିଲାମାନଙ୍କୁ ଯଦି ସଜାଗ କରିବେ ଯେ ଉତ୍ସାହ କରିବେ ଏବଂ ସୋପଟ କରିବେ ଯେ ସମସ୍ତେ ଖେଳ ପ୍ରତି ଆଗ୍ରହ ହୁଅନ୍ତୁ ଏବଂ ସରକାର ଦ୍ଵାରା ମଧ୍ୟ ଯଦି ଗାଁ ଜିପି ବ୍ଲକ୍ ସ୍ତରୀୟ ଅନୁସାରେ ଖେଳ ହୁଏ ସବୁଥିରେ ସେମାନେ ଅଂଶ ଗ୍ରହଣ କରିବେ ଏବଂ ପୁରଷ୍କାର ବିତରଣ ପାଇଁ ସବୁ ସିଷ୍ଟମ ଥାଏ ତେବେ ପିଲାମାନେ ଖେଳ ପ୍ରତି ଆଗ୍ରହ ହେବେ ଏବଂ ତାଙ୍କର ଅଭିଭାବକ ମାନେ ଗାର୍ଡ଼ିଆନ ମାନେ ମଧ୍ୟ ଖେଳ ବିଷୟରେ ତାଙ୍କର ପିଲାମାନଙ୍କୁ ସଠିକ ଭାବରେ କରିବା ଉଚିତ ଏବଂ ଖେଳ ଦ୍ଵାରା ଆମର ଏକ୍ସସାଇଜ୍ ବ୍ୟାୟାମ ବିଭିନ୍ନ ପ୍ରକାର ସବୁ ଦେହ ଦେହ ସୁସ୍ଥ ରହିବ ବୋଲି ସବୁ ତାଙ୍କୁ ଉପଦେଶ ଦେଲେ ପିଲାମାନେ ଖେଳ ଖେଳିବା ପାଇଁ ଆଗ୍ରହୀ ହେବେ